ମୁଁ କେବେ ସୁଟିଂ ଷ୍ଟାର୍ କିମ୍ବା ବର୍ଷା ଦେଖିନାହିଁ କିନ୍ତୁ

ଯେତିକି ଜାଣିଛି

ବହୁତ ସୁନ୍ଦର

ହୃଦୟ ସ୍ପର୍ଶ ହୋଇଥିବା ଉଲକା ବର୍ଷା ଦେଖିଲେ କୁହନ୍ତି ଯାହା ମାଗିବା ମାଗିବା ବା ଇଚ୍ଛା କରିବା ତାହା ପୂରଣ ହୁଏ ତେଣୁ ମୁଁ କେବେ ସୁଟିଂ ଷ୍ଟାର୍ ଦେଖିନାହିଁ